ମୋର ସିନେମା ବା ଚଳଚିତ୍ରର କଳାକାର ସେମିତି କେହି ଅତ୍ୟନ୍ତ ପସନ୍ଦ ନୁହନ୍ତି ଯିଏକି ମୋତେ ବା ମୋର କାର୍ଯ୍ୟକଳାପକୁ ପ୍ରଭାବିତ କରିଛନ୍ତି ଅଧିକାଂଶ ସମୟରେ ମୁଁ ଟିଭିରେ ଯେଉଁ ରାମାୟଣ ମହାଭାରତ ଓ ପୂରାଣ ବିଷୟରେ ଦେଇଥାଏ ସେସବୁ ଦେଖିବାକୁ ପସନ୍ଦ କରେ